ହଁ ଭାଇ ହଁ କଣ ତମେ ଚା ଦୋକାନ ଦେଇଛ ହଁ ହଁ କଣ କଣ ଅଛି କି ଆଜ୍ଞା ହଁ କଣ ଖାଲି ଚା ରଖୁଛ କିଛି ବିସ୍କିଟ୍ ଫିସ୍କିଟ୍ ପାଉଁରୁଟି କେକ୍ ସବୁ ରଖିଥାନ୍ତ ରଖିଲେ ସିନା ଗ୍ରାହକ ବଢ଼ିବେ ହଁ ହଁ ହଁ ହଁ କିଛି ଗ୍ରିନ୍ ଟି ଫ୍ରିନ୍ ଟି କଫି ହଁ ହଁ କଣ ପାଇଁ ରଖୁନ ଯେ ହୁଁ ହଁ ବିସ୍କିଟ୍ କେକ୍ ଏ ସବୁ ଆଣ ହଁ ହଁ ହେବଯେ ସେ ବିସ୍କିଟ୍ ଫିସ୍କିଟ ରଖିଥିଲେ ବେସି ଭଲ ହୋଇଥାନ୍ତା ଭାବୁଥିଲି ଆଜ୍ଞା ନା ନା ସେମିତି କରନ୍ତୁ ନାହିଁ ହଁ ହଁ ମୁଁ ପ୍ଲସ ଟୁ ପଢ଼ୁଛି ହଁ ହଁ ହଁ ହଁ ବିସ୍କିଟ୍ ତାହେଲେ ରଖିବ ତାହେଲେ ବିସ୍କିଟ୍ ହେଲା ହଁ ଆଉ କେକ୍ ମାନେ ବି ଆଣିବେ ହଁ ତାହେଲେ ହଁ ମୁଁ ରଖୁଛି ତାହେଲେ ହଁ ନମସ୍କାର ଆଜ୍ଞା